ଆଜି ସାତଟାରେ ଗୋଟିଏ କ୍ୟାବ୍ ବୁକ୍ କରିଥିଲି ତାକୁ କହିଥିଲି ଆଠଟାରେ ଆସିବାକୁ ହେଲେ ସେ ଆଠଟା ତିରିଶି ହେଲାଣି ଏବେ ପର୍ଯ୍ୟନ୍ତ ଆସିନାହିଁ ମୋତେ ବହୁତ ଜରୁରୀ କାମ ଥିବାରୁ ଦୂର ଜାଗାକୁ ଯିବା ପାଇଁ ପଡ଼ିବ ମୁଁ ଯଦି ଠିକ୍ ସମୟରେ ନଯାଏ ତେବେ ମୋର ବହୁତ ବଡ଼ କ୍ଷତି ହେବ ତେଣୁ ମୋ ପାଖକୁ ବହୁତ ଫୋନ୍ ଆସିଲାଣି ମୁଁ ଆଉ ଆପଣଙ୍କ କ୍ୟାବ୍କୁ ଅପେକ୍ଷା କରିପାରିବି ନାହିଁ ମୋତେ ଏବେ ହିଁ ଯିବାକୁ ପଡ଼ିବ ତେଣୁ ମୁଁ ଆପଣଙ୍କ କ୍ୟାବ୍କୁ ବାତିଲ କରୁଛି ଆପଣ ଆଉ ଆସିବେ ନାହିଁ ମୁଁ ଏବେ ଏଠାରୁ ଆଉ ଏକ କ୍ୟାବ୍ ଧରି ଯାଉଛି ତେଣୁ ଆପଣଙ୍କ କ୍ୟାବ୍ ମୁଁ ବାତିଲ କରୁଛି ଆପଣ ଆଉ ଆସନ୍ତୁ ନାହିଁ ଆପଣଙ୍କ ପାଇଁ ମୋର ବହୁତ ବଡ଼ କାମଟା ଆଜି ନଷ୍ଟ ହେଇ ଯିବ ତେଣୁ ମୁଁ ଆଉ ଗୋଟାଏ କ୍ୟାବ୍ ନେଇ ଏଠାରୁ ଯାଉଛି